ମୋର ସାଙ୍ଗ ଗୋଟିଏ ମୋର ଘର୍କେ ବୁଲ୍ବା ଲାଗି ଆସିଥିଲା ତାହାକେ ମୋର ପ୍ରିୟ ଖାଦ୍ୟ ଖେଚଡ଼ି ବନାଇକରି ଦେଇଥିଲି ଯେନ୍ଟାକି ତାହାକେ ବହୁତ ପସନ୍ଦ ଲାଗିଥିଲା ଆଉ ସେ ତାଙ୍କର ଘର୍କେ ଗଲା ଆର ମୋତେ ଫୋନ କଲା ଯେ କହିଲା ଯେ ମୋତେ କେମିତି ତୁଇ ବନାଇଥିଲୁ ମିଠା ଖେଚୁଡ଼ି ଯେ ମୋତେ ବହୁତ ଭଲ୍ ଲାଗ୍ଲା ଆର୍ ମୋତେ ଖା କେମିତି ବନାଇଥିଲୁ ଯେ ବତାଇ ଦେ ଯେ ମୁଁ ସେମିତି ବନାମି ଆର୍ ଆମର ଘରକେ ଘରର ଲୋକ ଖୁଆମି ତ ମୁଇଁ ତାହାକେ ବତାଲି ଯେ ଆହ କଡ଼ାଇ ବସାଇ ଦେ ତା'ର୍ ପଛେ ଗୋଟିଏ ଚାମଚ ଗୁଆ ଘିଅ ଦେଇଦେ ତା'ର୍ ପଛେ ଇଲାଇଚି ଲବଙ୍ଗ ତେଜ୍ ପତ୍ର ଦେଇଦେ ତା'ପରେ ସେ ଯେତିକି ଅରୁଆ ଚାଉଳ ଦରକାର ହେତ୍କି ପରିମାଣରେ ନେ ଗୋଟିଏ କପ୍ ହେଉ କି ଦୁଇ କପ୍ ହେଉ ନେଇଯା ସ ଭାଜି ଦେ ସେଟାରେ ପକାଇକି ତା'ର୍ ପଛେ ହଳଦୀ ଗୁଣ୍ଡ ଚିନି ଦେଇ କରି ଆଉ ଟିକେ ଭାଜି ଦେ ତା'ର୍ ପଛେ ଯେ୍ତକି ଅରୁଆ ଚାଉଳ ନେଇଥିବୁ ତା'ର୍ ଅଧିକା ଗୁଟେ କପ୍ ପାନି ଦେଇ କରି ଦଶ ମିନିଟ୍ ଲାଗି ଘୁଡ଼ାଇ ଦେଇକରି ଫୁଟାଇ ଦେ ତା'ର୍ ପଛେ କାଢ଼ି ଆଣ ଆର୍ ସମସ୍ତଙ୍କୁ ଖାଇବା ଲାଗି ଦେ କେନ୍ତା ଲାଗ୍ବା ଯେ ମୋତେ କହିବୁ ତ ଆମର ଘରର ଲୋକେ ସେଟା ଖା ତାଙ୍କର ଘରର ଲୋକେ ସେଟା ଖାଇଲେ ଆର୍ ସେମାନେ ତାହାକୁ ବହୁତ ପସନ୍ଦ ଲାଗ୍ଲା ବହୁତ ଭଲ୍ ଲାଗ୍ଲା ଆର୍ ସେଥିର୍ଲାଗି ସେ ମୋତେ ଫୋନ କରିକି କହିଲା ଯେ ଆମର୍ ଘରର୍ ଲୋକୁ ତୁମର ମିଠା ଖେଚଡ଼ି ରନ୍ଧାଟା ବହୁତ ପସନ୍ଦ ଲାଗ୍ଲା ଏଟା ବୋଲି କହିଲା